ସାର୍ ନମସ୍କାର ଆପଣଙ୍କ ରେଷ୍ଟୁରାଣ୍ଟରୁ ଯେଉଁ ଖାଦ୍ୟଟି ଅର୍ଡ଼ର କରିଥିଲି ବର୍ଷା ହେବା ସତ୍ତ୍ୱେ ମଧ୍ୟ ଆପଣଙ୍କ ପିଲାମାନେ ମୋ ପାଖରେ ଠିକ୍ ସମୟରେ ପହଞ୍ଚାଇ ପାରିଛନ୍ତି ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ